ହ୍ୟାଲୋ ଆପଣ ସୋନା ଟ୍ରାଭେଲସ ଏଜେନ୍ସିରୁ କହୁଛନ୍ତି ମୁଁ ସନ୍ତୋଷୀ ଦାସ କହୁଛି ମୋତେ ତିରିଶ ତାରିଖରେ ପୁରୀ ଯିବାର ଅଛି ପୁରୀରୁ କୋଣାର୍କ କୋଣାର୍କରୁ ଚନ୍ଦ୍ରଭାଗା ଚନ୍ଦ୍ରଭାଗାରୁ ହରଚଣ୍ଡୀ ଯିବାର ଅଛି ଆପଣ କିଲୋମିଟର ପିଛା କେତେ ନଉଛନ୍ତି ଆପଣଙ୍କର ସେଦିନ ଫାଙ୍କା ଅଛି ନା ନାହିଁ ମୁଁ ଟିକିଏ ମୋତେ ଟିକିଏ ବୁଝିକି ଆପଣ ଟିକିଏ ଜଣାନ୍ତୁ